ଆପଣ ଏଇ ପାର୍କ ଆଡ଼େ ଆସ ଚିଲଡ୍ରେନ୍ ପାର୍କ ଆଡ଼େ ଚିଲଡ୍ରେନ୍ ପାର୍କ ଆସ ଇଲେକ୍ସନ୍ ତ ସରିଯାଇଛି ବେଶୀ ତ ମାହୋଲ ଅଛି ଆମର ନୂଆପଡ଼ାର ତ ଦୁଇ ଜଣ ବି ଜେ ଡ଼ି ଏମ୍ ଏଲ୍ ଏ କି ବିଧାୟକ କି ହେଲେ କି କରବ ବ ଜେ ଡ଼ି ପାର୍ଟୀ ତ ସରକାର ଗଠନ ନ କରିପାରିଲା ବିଜେପିର ଯୋଜନା କରିବେ ନା ସେ

ଟଣା ଘୋଟରା ଚାଲିଛି ସେନେତ ମୁଖ୍ୟମନ୍ତ୍ରୀ ରେସ୍ରେ ତ ପାଞ୍ଚ ଜଣ ବି ଜେ ପି ନେତା ଅଛନ୍ ଆମ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ବୈଜନ୍ତ ପଣ୍ଡା ଗିରିଶ ଚନ୍ଦ୍ର ମୁର୍ମୁ ଅପରାଜିତା ଷଡ଼ଙ୍ଗୀ ମନମୋହଲ ସାମଲ ଏମାନଙ୍କ ନାଁ ଅଛି ଏମାନଙ୍କ ଭିତରୁ କେନ୍ଦ୍ର କମିଟି ବାଲି କାହାର ନାଁ ସୁପାରିଶ କରିବେ ଯେ ସେଟା ତ କନଫର୍ମ ନେଇଁ ପାର୍ବା ତ ବେଶୀ ତ ଦେଖା ଯାଉଛି ଗିରିଶ ଚନ୍ଦ୍ର ମୁର୍ମୁ ଆଉ ମନମୋହଲ ସାମଲର ଦୁଇ ଜଣର ବେଶୀ ଚର୍ଚ୍ଚା ଅଛି ଏ ଦୁଇ ଜଣ ଭିତରୁ ଯିଏ ଗୋଟେ ବି ମୁଖ୍ୟମନ୍ତ୍ରୀ ସିଟ୍ରେ ବସି ପାରନ୍ ବାକି ରହିଲା ସେନ୍ଟ୍ରାଲ୍ ଗର୍ମେଣ୍ଟ କାଣା ଡ଼ିସିଶନ ନେଉଛି ଯେ ହଁ ସେ ତ କ୍ୟାବିନେଟ ମିନିଷ୍ଟର ହୋଇଗଲେ ହାଏ ରାଜନୀତି ବିଷୟରେ ତ ତାଙ୍କର ଆଗରୁ ବି ଗିରିଶ ଚନ୍ଦ୍ର ମୁର୍ମୁର ଅଭିଜ୍ଞତା ଅଛି ସେ ଯେତେବେଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସି ଏମ୍ ବି ଥିଲେ ଆଉ ସେ ଜାମ୍ମୁ କାଶ୍ମୀରର ଗଭର୍ଣ୍ଣର୍ ବି ପାଞ୍ଚ ବର୍ଷ ହୋଇ କରି ଭଲ୍ ହିସାବେ ତୁଳେଇଛନ୍ ଆଉ ପାଞ୍ଚ ବର୍ଷ କାର୍ଯକାଳ ପୂରଣ କରିଛନ୍ ତ ସେବି ହେଲେ ଭଲ ଅଛି କିନ୍ତୁ କେନ୍ଦ୍ର କମିଟି କାଣା ଡ଼ିସିଶନ ନଉଛନ୍ତି ଦେଖାଯାଉ ସେଇଟା ତ ଦଶ ତାରିଖ ଥିଲା ସେଇଟା ତ କ୍ୟାନ୍ସେଲ୍ କରିଛନ୍ତ ବାର ତାରିଖ ଶପଥ ପାଠ ଗ୍ରହଣ କରବାର ଅଛି ଆସନ୍ତା ଦୁଇ ଦିନ ଭିତରେ ତାଙ୍କର ରେଜଲ୍ଟ କାଣା ଜଣା ପଡ଼୍ବା ହଏ ସେଇଟା ତ ଯୁକ୍ତି ଯୁକ୍ତ କଥା ନାହି ସେ ଲୋକ ଗୋଟେ ଉପହାସ କଲା ପରି କହୁଛନ୍ ସେଇଟା ଗୋଟେ ହେନ୍ତି ଉପହାସ କଲା ପରି କଥା ନେଇଁ ଗୁଟେ ଜନ ନେତାଏ ସେମାନଙ୍କୁ ଜନତା ଭୋଟ୍ ଦେଇ କରି ଯେହେତୁ ସେମାନଙ୍କୁ ନିର୍ବାଚିତ କରିଛନ୍ତ ସେମାନଙ୍କର ସେମତା ଉପହାସ କଥା ହେବାଟା ଭଲ ନାଇଁସି

ସେଇଟା ଟପିକ୍ ଆସିବାର କାରଣ ହେଲା ଯେ ଆମର ବେଶୀ ପାଖେଇ ଗଲା ସେଣ୍ଟ୍ରାଲ୍ର ଯେହେତୁ ସେଣ୍ଟ୍ରାଲ୍ର ହଁ ଦେଖ ଆମର ଅପେକ୍ଷାର ହେଲା ଆମର ବାର ତାରିଖ ଠିକ୍ ଅଛି ମାମା